ହ୍ୟାଲୋ ଏଇ ମା ମଙ୍ଗଳା ଟ୍ରାଭେଲ୍ ତ ଆଜ୍ଞା ଆଜ୍ଞା ମୋର ଗୋଟେ ଗାଡ଼ି ବୁକିଙ୍ଗ୍ ହବାର ଥିଲା ଏଇ ପୁରୀ ଯିବୁ ଆଉ ହଁ ହଁ ଆଉ ଗାଡ଼ି ସବୁ କ'ଣ କ'ଣ ଆପଣଙ୍କର ଅଛି ଓଁ ହଁ ଟ୍ରାଭେରା କେତେ ପଡ଼ୁଛି କି ଓହୋ ହୋ ଆଉ ଟିକେ କିଛି ରେଟ୍ କର ଆମ ପାଇଁ ହଁ ତା'ହେଲେ ତିନି ହଜାର ପଡ଼ୁଛି ଆ ଜିପ୍ଟା ଅଠେଇଶି ଶହ ଆମର ଯିବେ ସାତ ଆଠ ଜଣ ଯିବୁ ଯେମିତି କମ୍ଫର୍ଟେବୁଲ୍ ହବ ଯିବା ପାଇଁ ସେଇଭଳିଆ ଗାଡ଼ିିକଏ ଦରକାର ହଉଥିଲା ଆଉ ନାହିଁ ସାତ ଆଠ ଜଣ ଆମେ ଯିବୁ ଫ୍ୟାମିଲି ଆଉ

ଆଉ ଭଲ ଡ୍ରାଇଭର୍ଟେ ପଠେଇବେ ଆମର ଏଠୁ ଶହେ କିଲୋମିଟର ହବ ଆଉ

ହଁ ସେ ଡ୍ରାଇଭର୍ ଯେମିତି ନିଶାପାଣି ଭାଇ ନଥିବ ଯେମିତି ଆମେ ଫ୍ୟାମିଲି ନେଇ ଯାଉଛୁ ପିଲା ଛୁଆ ବି ଯାଉଛନ୍ତି ନା ହଁ ସେଇ ହିସାବରେ ଡ୍ରାଇଭର୍ଟା ପଠେଇବା ଆଉ ହଁ ସାର୍ ଟୋଲ୍ଗେଟ୍ ଚାର୍ଜ ଆପଣଙ୍କର ନା ଆମର ଯାହା ଟିକେ କରିବେ ଆଉ କ'ଣ ହଉ ଡ୍ରାଇଭର୍ ଖର୍ଚ୍ଚଫର୍ଚ୍ଚ କ'ଣ ଆମେ ଦେଇଦବୁ ଆଉ ସିଏ ଗୋଟେ ଖର୍ଚ୍ଚରେ କ'ଣ ବାଧିବ ନା କ'ଣ କରିବ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ କନଫର୍ମ୍ ହେଇ କହୁଛି ଆଉ ଏଇ ଦଶ ମିନିଟ୍ ଭିତରେ ଆପଣଙ୍କୁ କହୁଛି ଆଜ୍ଞା ଆଜ୍ଞା ଆଜ୍ଞା ଏଇ ନମ୍ବର୍ଟା ମୋର ଅଛି ଏ ନମ୍ବର୍ରେ ଫୋନ୍ କରିବେ ଆଉ ହଉ